ଆପଣ ମାଆ ଅମ୍ବିକା ଏଜେନ୍ସି ଟ୍ରାଭେଲ୍ରୁ କହୁଛନ୍ତି କି ମୁଁ କାଳିଆ ଶାଳ କାଳିଆ ଶଳୁ ବବିରାଣୀ ଧୀର୍ କହୁଥିଲି ଆମର ଯେଉଁ ଗାଡ଼ିଟି ବୁକିଂ ହେଇଥିଲା ତାକୁ ଆମେ ବାତିଲ କରିବାକୁ ଚାହୁଁଛୁ କାରଣ ଆମେ ପୁରୀ ଯିବାପାଇଁ ଚାହୁଁଥିଲୁ କିନ୍ତୁ ଆମ ଘରେ ଏ ଜଣଙ୍କର ଦେହ ଖରାପ ହେଇଥିବାରୁ ରୁ ଆମର ବୁକିଂଟି କ୍ୟାନସଲ୍ କରିବାକୁ ପଡ଼ୁଛି ମୁଁ ଦେଇଥିବା ଆଡ଼୍ଭାନ୍ସ୍ ପଇସାଟିକୁ ଯଦି ଆପଣ ଫୋନ୍ପେ କିମ୍ବା ପେଟିଏମ୍ ସାହାଯ୍ୟରେ ଫେରସ୍ତ କରିପାରନ୍ତେ ତା'ହେଲେ ଭଲ ହୁଅନ୍ତା ଆମେ ନେକ୍ସଟ୍ ଗଲେ ଆପଣଙ୍କୁ ନିହାତି ଜଣେଇବୁ ଆପଣଙ୍କର କ୍ୟାବ୍ ବୁକ୍ କରିବା ପାଇଁ ରଖୁଛି